ଜୀବନରେ ମୋର ଗୋଟିଏ ବହୁତ ବଡ଼ ଲକ୍ଷ୍ୟ ମୁଁ କିଭଳି ଭାବରେ ଗୋଟିଏ ଭଲ ଶିକ୍ଷକ ହୋଇପାରିବି ଯେମିତିକି ସମସ୍ତେ ମୋତେ ଭଲ କହିବେ କି ନା ସେ ଜଣେ ଭଲ ଶିକ୍ଷକ ଏଥିପାଇଁ ମୁଁ ଦଶମ ପର୍ଯ୍ୟନ୍ତ ପଢ଼ିଲି ତା'ପରେ ଯୁକ୍ତ ଦୁଇ ପଢ଼ିଲି ଯୁକ୍ତ ତିନି ପଢ଼ିଲି ପୁଣି ପିଜି କମ୍ପ୍ଲିଟ କଲି ତା'ପରେ ମୋର ବହୁତ ବଡ଼ ଆଶା ଥିଲା କି ମୁଁ କେମିତି ଗୋଟିଏ ଶିକ୍ଷକ ନିହାତି ଭାବରେ ହେବି ଏଥିପାଇଁ ମୁଁ ଦିନରାତି ମଧ୍ୟ ଅକ୍ଲାନ୍ତ ପରିଶ୍ରମ କରିଛି ଏବଂ ସେ ପରିଶ୍ରମର ଫଳ ମୋତେ ନିହାତି ଦିନେ ନା ଦିନେ ମିଳିବ ଏ ଆଶା ମଧ୍ୟ ମୋର ଅଛି ସରକାରଙ୍କର ଯେଉଁ ସବୁ ଫର୍ମ ବାହାରୁଛି ସେ ଫର୍ମକୁ ମୁଁ ସବୁ ଭରୁଛି ପକଉଛି ଏବଂ ତାହା ପାଇଁ ମୁଁ ପରୀକ୍ଷା ମଧ୍ୟ ଦେଉଛି ଗତ ଦୁଇ ତିନୋଟି ପରୀକ୍ଷା ଦେଇଥିଲି କୌଣସି ପରୀକ୍ଷାରେ ମୁଁ ଉପକୃତ ହୋଇପାରିଲି ନାହିଁ ଆଶା କରୁଛି ଯେଉଁ ଗତ ଯେଉଁ ଫର୍ମଟି ମୁଁ ପକେଇଛି ସେଥିରେ ମୁଁ ଉପକୃତ ହେବି ଏଥିପାଇଁ ମଧ୍ୟ ମୁଁ ମୋର ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛି ବାପା ଏବଂ ମାଆ ଭାଇ ଭାଉଜ ଏଥିପାଇଁ ମଧ୍ୟ ମୋତେ ସାହାଯ୍ୟ କରୁଛନ୍ତି ପ୍ରେରଣା ଦେଉଛନ୍ତି କି ନା ତୁ ନିହାତି ଭାବରେ ଏହି ପରୀକ୍ଷାରେ ଉପକୃତ ହେବୁ ସେ ଯେଉଁ ପ୍ରେରଣା ଦେଉଛନ୍ତି ଏହା ମୋ ପାଇଁ ଗୋଟିଏ ଶକ୍ତି ଯୋଗାଇ ଦେଉଛି ଯାହା ଫଳରେ କି ମୁଁ ଆହୁରି ଆଗକୁ ବଢ଼ିବା ପାଇଁ ଆହୁରି ଅଧିକ ସମୟ ପରିଶ୍ରମ କରିବାପାଇଁ ମୋତେ ଗୋଟିଏ ପ୍ରେରଣା ଦେଉଛି ଏହି ଭଳି ମୋତେ ଘରଲୋକମାନେ ସାହାଯ୍ୟ କରନ୍ତି ମୁଁ ମୋର କାମରେ ମଧ୍ୟ ବହୁତ ସାହାଯ୍ୟ କରନ୍ତି ଏଥିପାଇଁ ମୁଁ ତାଙ୍କ ପାଖରେ ଚିରକୃତଜ୍ଞ ହୋଇରହିବି ପାଠ ପଢ଼ାକୁ ଛାଡ଼ି ଦେଲାପରେ ଆହୁରି ମଧ୍ୟ ମୋର ଗୋଟିଏ ଆଶା ଅଛିକି ମୁଁ ବାପାଙ୍କୁ କେମିତି କୃଷି କାଯ୍ୟକାର୍ଯ୍ୟରେ ସାହାଯ୍ୟ କରିବି ସେହି ମଧ୍ୟ କୃଷି କାଯ୍ୟକାର୍ଯ୍ୟରେ ସାହାଯ୍ୟ କଲେ ମୋତେ କିଛି ପ୍ରେରଣା ଲାଗେ ପ୍ରେରଣା ଦିଏ କି ବାପାଙ୍କୁ ମୁଁ ତାଙ୍କ କାମରେ ମୁଁ ସାହାଯ୍ୟ କରିପାରୁଛି ଏବଂ କୃଷିକ୍ଷେତ୍ରରେ କାମ କଲେ ମୋର ଦେହ ମଧ୍ୟ ସୁସ୍ଥ ରୁହେ ଏଇଟା ମଧ୍ୟ ଗୋଟିଏ ପାଠପଢ଼ିବା ପାଇଁ ମୋର ଗୋଟିଏ ପ୍ରେରଣା ଦିଏ ମଧ୍ୟ ଏହିଭଳି ସରକାରୀ ଚାକିରୀଟି ଯଦି ପାଇଯାଏ ତେବେ ନିହାତି ଭଲ ହେବ ଘରଲୋକ ମଧ୍ୟ ବହୁତ ମୋ ଉପରେ ଖୁସି ହେବେ କି ମୁଁ ସରକାରୀ ଚାକିରୀଟିଏ ପାଇଲି ଏହି ଭଳି ଭାବରେ ମୋର ଗୋଟିଏ ବଡ଼ ଆଶା କି ମୁଁ କିଭଳି ଭାବରେ ଗୋଟିଏ ବଡ଼ ଶିକ୍ଷକ ଭଲ ଶିକ୍ଷକ ହୋଇପାରିବି